ସାଧାରଣତଃ ଭାବରେ ସାଧାରଣତଃ ଭାବେ ନୂଆ ସନ୍ତରଣକାରୀମାନେ ଓ ସାବଧାନର ସହିତ ଟିକେ ସନ୍ତରଣ କରନ୍ତି ଯାହାକି ହେଲମେଟ୍ ପିନ୍ଧନ୍ତି ନାହିଁ ଗ୍ଲୋଭ୍ସ ଲଗାନ୍ତି ନାହିଁ ବୁଟ୍ ଲଗାନ୍ତି ନାହିଁ ତ ଆମକୁ ସେଟା ସୁଧରେଇ କରି ଭଲକିନା ଟିକେ ମୁହଁରେ ହେଲମେଟ୍ ଲଗେଇବା ହାତରେ ଗ୍ଲୋଭ୍ସ ଲଗେଇବା ଗୋଡ଼ରେ ବୁଟ୍ ଲଗେଇକି ସନ୍ତରଣ କଲେ ଭଲକି ଆମେ କୁ ଯାଇପାରିବା